ଭାଇ ଆପଣଙ୍କର କ'ଣ କେମିତିକା ଡ୍ରେସ୍ କିଛି ଭଲ ଭଲ ଡ୍ରେସ୍ ଦେଖାନ୍ତୁନା ବ୍ରାଣ୍ଡ୍ ର କେଉଁ କେଉଁ ବ୍ରାଣ୍ଡ୍ ମାନେ ସ୍ପାର୍କ ର ଦେଖାନ୍ତୁ ଜିନ୍ସ ଜିନ୍ସ ଜିନ୍ସ ଆଗ ଜିନ୍ସ ଟା କୁହନ୍ତୁ

ନାହିଁ ନାହିଁ ଏଇ ଏଇ ଯେଉଁ ଏଇ ଯେଉଁ ଏଇ ଯେଉଁ ଜିନ୍ସ ଟା ଏଇଟା କେତେ ରେଟ୍ ଅଛି ହଉ ଏ ହ୍ୱାଇଟ୍ ଟା ଏଇ ବ୍ଲାକ୍ ଟା ତାହାଲେ କେତେ ଆସୁଛି ହୁଁ ହୁଁ ହୁଁ ନାହିଁ ନାହିଁ ମୋର ମୋର ମୋର ମୁଁ ଟିକିଏ ଅଧିକା ବ୍ରାଣ୍ଡ୍ ରେ ନେବାକୁ ଚାହୁଁଛି ଅଧିକା ରେଟ୍ ର ଅଧିକା ରେଟ୍

ଆଉ ଆଉ କିଛି ଆଉ କିଛି ଅଧିକା ନାହିଁ ନା ଅଧିକା ରେଟ୍ ରେ ହଁ ଆହୁରି ଅଧିକା ଅଛି ତ ଦେଖାନ୍ତୁ ନା ଷ୍କ୍ରାଚ ଷ୍କ୍ରାଚ ପେଣ୍ଟ୍ ଅଛି ନା ଷ୍କ୍ରାଚ ପ୍ୟାଣ୍ଟ ସେଇ ଷ୍କ୍ରାଚ ପେଣ୍ଟ୍ ଟା ମୋତେ ଦେଖାଅ ନା ସେଇ ସେଇ ସେଇ ସେଇ ଯେଉଁ ପଡ଼ିଛି ଆପଣଙ୍କ ପାଖରେ ସେଇ ବ୍ରାଣ୍ଡ୍ ଟା କେତେ ଅଛି ସେଇ ଷ୍କ୍ରାଚ ପେଣ୍ଟ୍ ଟା ହଁ ହଁ ଆଇସ୍ କଲର ଟା ଫିକ୍ସ ରେଟ୍ ତେଇଶଶହ ଆଜ୍ଞା ଆଜ୍ଞା ଆଉ କିଛି ବ୍ରାଣ୍ଡେଡ଼ ସାର୍ଟ୍ ଅଛି କି ଦେଖାନ୍ତୁ ସ୍ଟ୍ରେଚେବୁଲ ସ୍ଟ୍ରେଚେବୁଲ ଦେଖାନ୍ତୁ ସ୍ଟ୍ରେଚେବୁଲ ଦେଖାନ୍ତୁ ହଁ ଭଲ ବ୍ରାଣ୍ଡ ରେ ଭଲ ରେଟ୍ ରେ

ଆଜ୍ଞା ସ୍ଟ୍ରେଚେବୁଲ ର ଦେଖାନ୍ତୁ ନା ଆଗେ ଦେଖାନ୍ତୁ ମୁଁ କେଉଁଟା ପସନ୍ଦ କରିବି ଆଜ୍ଞା ସାର୍ଟ୍ ରେ ଅଧିକ ଦାମ୍ ବାଲା ଦେଖାନ୍ତୁ ନା ଏଇଗୁଡ଼ା ଏତେ କମ୍ ରେ କ'ଣ ଅଧିକା ବ୍ରାଣ୍ଡ୍ ସ୍ଟ୍ରେଚେବୁଲ ର ସାର୍ଟ୍ ଦେଖାନ୍ତୁ ନା ଦଉନାହାଁନ୍ତି ତ ଆଉ ଭଲ ଭଲ ରେଟ୍ ରେ ଆଜ୍ଞା ଠିକ୍ଅଛି ଠିକ୍ଅଛି ଆଉ ଆଉ କିଛି ଭଲ ରେଟ୍ ରେ ନାହିଁ ନା ବ୍ଲେଜର୍ ଟା ଦେଖାନ୍ତୁ ନା ଏ ବ୍ଲାକ୍ ଟା କେତେ ଆସୁଛି ବ୍ରାଉନ ଟା ଭଲ ଭଲ ଭଲ ଆଉ କ'ଣ କେମିତି କ'ଣ ଜିନିଷ ଏମିତି ଭଲ ଭଲ ଅଛି ଦେଖାନ୍ତୁ ନୂଆରେ କୁର୍ତ୍ତା କେତେ ଅଛି କୁର୍ତ୍ତା

ବାରଶହ ତିରିଶ ସେଇ ସୁଟ ଟା ସୁଟ ଟା ଭରାନ୍ତୁ ଆଉ ସେଇ ସାର୍ଟ୍ ଟା ଆଉ ଏଇ ଏଇ ବ୍ଲେଜର୍ ଟା ହଁ ଆଇସ୍ କଲର ସୁଟ ଆଉ ରେଡ଼୍ କଲର ସାର୍ଟ୍ ଆଉ ଏ ବ୍ଲେଜର୍ ଟା ପ୍ୟାକ୍ କରିଦିଅନ୍ତୁ ହୁଁ ଆଉ କୁର୍ତ୍ତା ଟା ପ୍ୟାକ୍ କରିଦେବେ କୁର୍ତ୍ତା ବି କେତେ କ'ଣ ରେଟ୍ ଅଛି ଟିକେ

ଡିସକାଉଣ୍ଟ ସହ ହଉ ଠିକ୍ଅଛି ନିଅନ୍ତୁ ଆପଣଙ୍କ ପଇସା ହଁ ନେଇକି ଯାଉଛି ପରେ କେବେ ଦେଖା ହବ ଆଜ୍ଞା ଆଜ୍ଞା ପରେ କେବେ ଆସେ ଆଉ ଦେଖିବା